ଆମେ ଯାଇଥିଲୁ ପିକ୍ନିକ୍ ବାରବଖ୍ରା ବରଗଡ଼୍ର ଆମେ ସେନ୍କେ ପିକ୍ନିକ୍ ଯାଇଥିଲୁ ସମସ୍ତେ ଘର ପରିବାର୍ ସାଙ୍ଗେ ହେନ

ହେନ ନାଚ୍ଲୁଁ ଡେଁଗ୍ଲୁଁ ଟିକେ ବୁଲ୍ଲୁଁ ହେନ ମନ୍ଦିର୍ ବି ଦର୍ଶନ୍ କର୍ଲୁଁ ଆଉ ସମସ୍ତେ ହେନ ଖାଏଲୁଁ ପିଇଲୁଁ ନାଚ୍ଲୁଁ ଡେଁଗ୍ଲୁଁ ଆର ହେନ୍ତା ଫଟୋ ଉଠାଲୁଁ ସବୁ ଆଡ଼େ ବୁଲ୍ଲୁଁ ନୂଆ ନୂଆ ଜାଗା ହେ ପାନି ପର୍ବତ୍ ଝର୍ନା ଦେଖ୍ଲୁଁ ହଁ ସବୁଆଡ଼େ ବୁଲ୍ଲୁଁ ଆମେ ସମସ୍ତେ ବୁଲ୍ଲୁଁ ଖାଏଲୁଁ ପିଇଲୁଁ ଆମର୍ ମାନେ ରନ୍ଧା ବଢ଼ା ହେଲା ଫଟୋ ଉଠାଲୁଁ ସମସ୍ତେ ହେନୁ ଗାନ୍ ଗୀତ ବଜେଇ କରି ନାଚ୍ଲୁଁ ସମସ୍ତେ ମାନେ ସବୁଆଡ଼େ ପୁରା ବୁଲି ଖେଲି କରି ଆମର୍ ଏନ୍ତି ହିଁ ଦିନ୍ ଟାଇମ୍ ପଲେଇଗଲା ପୁରା କିଛି ଜାନି ନାଇଁ ପାର୍ଲୁ କେନ୍ତା ଦିନ୍ଟେ କଟ୍ଲା ଯେ ମାନେ ବହୁତ୍ ବହୁତ୍ ମଜା ଲାଗ୍ଲା ସେ ବାରବଖ୍ରାକେ ଯାଇକରି ପାହାଡ଼୍ ପର୍ବତ୍ ଝରନା ଅଛେ ମାନେ ଖାଏଲୁଁ ପିଇଲୁଁ ନାଚ୍ଲୁଁ ଡେଗ୍ଲୁଁ ଯେ କେତେ ମଜା ଲାଗ୍ଲା ଫଟୋ ବି ଉଠାଲୁଁ